ହଁ ମୁ ପାଞ୍ଚଟା ସଂଖ୍ୟା କହିପାରିବି ଦୁଇ ହଜାର ତିନି ହଜାର ପାଞ୍ଚ ଶହ ଚାରି ହଜାର ଦୁଇ ଶହ ଏରା ନଅ ଶହ ପଚାଶ ଦୁଇ ଶହ କୋଡ଼ିଏ